ମୋତେ ଜୀବନରେ ମିଳିଥିବା ବିଭିନ୍ନପ୍ରକାର ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ମିଳିଛି ଏମିତି କି ଆମ ଛୋଟ ବେଳେ ଯେତେବେଳେ ଛୋଟରୁ ବଡ଼ ହେଲି ବାପା ମାଆଙ୍କ ଠାରୁ ବହୁତ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ମିଳିଛି ଯେମିତି କି ତାଙ୍କ ଶିକ୍ଷା ମିଳିଛି ଯେ ମାନେ ଖରାପ ରାସ୍ତାକୁ ଯିବ ନାହିଁ ନା ଖରାପ ବାଟ ରାସ୍ତାକୁ ଯିବ ନାହିଁ ଭଲ ଶିକ୍ଷା ପାଇବ ଖରାପ ଶିକ୍ଷା କାହାକୁ ପାଇବନାହିଁ ଭଲ ଶିକ୍ଷା ପାଇବ ପାଠପଢ଼ି ଭଲ ମଣିଷ ହବ ଆଉ ଭଲ ଚାକିରୀ କରିବ ନିଜ ଜୀବନକୁ ବହୁତ ଆଗକୁ ନବ ଏହା ସବୁ ଏଇସବୁ କେତେ ବିଭିନ୍ନପ୍ରକାର ଆହୁରି କେତେକ ଭାବ ଜିନିଷ ମୋ ବାପା ମାଆଙ୍କ ଠାରୁ ମୁଁ ଶିଖିଛି ଆଉ ଯେବେ ମୁଁ ଯେବେ ଠୁ ମୁଁ ସ୍କୁଲ ଯିବା ଆରମ୍ଭ କରିଲି ସେଠି ବି ମଧ୍ୟ ଶିକ୍ଷକ ଶିକ୍ଷକ ମାନଙ୍କଠାରୁ କି ବହୁତ ଭଲ ଶିକ୍ଷା ପାଇଛି ତାଙ୍କରି ଯୋଗୁଁ ମୁଁ ଭଲ ପାଠପଢ଼ି ଭଲ ମଣିଷ ମଧ୍ୟ ହେଇପାରିଛି ଆଉ ସିଏ ବି ସିଏ ଭଲ ଶିକ୍ଷା କରନ୍ତି ଶିକ୍ଷା ଦିଅନ୍ତି ଯେ ମାନେ ଭଲ ପାଠପଢ଼ି ଭଲ ମଣିଷ ହେଇକି ଗୋଟେ ଭଲ ଚାକିରୀ ପାଇବ ବୋଲି ମାନେ ଖରାପ ବାଟକୁ ଯିବନି ବୋଲି ମାନେ ସମସ୍ତଙ୍କ ସହ ମିଳିମିଶି ରହିବ ଭଲ ଶିକ୍ଷା କରିବ ଅସୁବିଧା ବେଳେ ଯିଏ ଅସୁବିଧାରେ ଥିବ ତାକୁ ମାନେ କ'ଣ ସୁବିଧା ଯିଏ ଅସୁବିଧାରେ ପଡ଼ିଥିବ ତାକୁ ସାହାଯ୍ୟ କରିବା ଦରକାର ମାନେ କିଏ ତାକୁ ଅସୁବିଧାରେ ଆହୁରି ଠେଲି ଦେବା ଦରକାର ଏହା ଆମ ଶିଖାଇ ନାହାଁନ୍ତି କିଛି ଆଉ ଏଇ ପଡ଼ିଥିବ ତାକୁ ସାହାଯ୍ୟ କରିବ ଏହା କଲେ ତୁମକୁ ବି ମଧ୍ୟ ତୁମେ ଯେତେବେଳେ ଅସୁବିଧାରେ ପଡ଼ିଥିବ ତୁମକୁ ବି ସାହାଯ୍ୟ କରିବେ ଏହା ହିଁ ମୁଁ ଦେଖିଛି ବି ନିଜ ଆଖିରେ ଥରେ ଏଇସବୁ ଶିକ୍ଷା ମୁଁ ବାପାମାଆଙ୍କ ଠାରୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଠାରୁ ବି ପାଇଖା ଆଉ